କାନ କାନଫୁଲ ସ୍ତ୍ରୀ ଲୋକମାନଙ୍କର ଗୋଟେ ଅଳଙ୍କାର ହିନ୍ଦୁ ଯେହେତୁ ଆମେ ହିନ୍ଦୁ ଜାତିର ଲୋକ କାନ ୟେ କାନଫୁଲ ପିନ୍ଧିଲେ ସୁନ୍ଦର ଦେଖାଯାଏ ସେ ଝିଅମାନେ ତ ସାଧାରଣ ଟିକିଏ କାନଫୁଲ ପିନ୍ଧନ୍ତି କାଇଁନା ଯେହେତୁ ଯେ ନାରୀ ଜନ୍ମ ନାରୀର ସୌନ୍ଦର୍ଯ୍ୟତା ଆଣିବା ପାଇଁ ଆମର କାନରେ ଗୋଟେ ଅଳଙ୍କାର ଦରକାର ଅଳଙ୍କାରବିହୀନ ହେଲେ ଟିକିଏ ଅସୁନ୍ଦରତା ବଢ଼ିଯାଏ ସେଥି ନାରୀରକୁ ଅଳଙ୍କାରରେ ପରିପୂର୍ଣ୍ଣ ହଲେ ତାଙ୍କର ସୌନ୍ଦର୍ଯ୍ୟ ବଢ଼େ ଯେହେତୁ ଆମେ ହିନ୍ଦୁ ଜାତିର ଲୋକ ପ୍ରଥମ ହେଲା ଆମର ଦେହର ଅଳଙ୍କାର ପ୍ରଥମ ଅଳଙ୍କାର ହେଉଛି କାନଫୁଲ କାନଫୁଲ ପିନ୍ଧିଲେ ଯେହେତୁ ମୁହଁର ସୁନ୍ଦରତା ଆସେ ନାରୀ ଯେହେତୁ ସୁନ୍ଦରପଣ ଦେଖାଯିବା ପାଇଁ ଦେଖାଯିବା ପାଇଁ କାନଫୁଲଟିଏ ପିନ୍ଧିଥାଏ କିଛି ବି ଧନ ସଞ୍ଚୟ ହୁଏ ଧନ ସମ୍ପତି ସଞ୍ଚୟ ହେବାର ମାନେ ହେଲେ ଯେମିତି ମାନେ ମଣିଷର କ ଯେ କାନରେ ଗୋଟେ ଫୁଟା କରାଯାଏ ଫୁଟା କରାହେଇକି ଗୋଟେ କାନଫୁଲ ପିନ୍ଧା ହୁଏ କାନଫୁଲରେ ଗୋଟେ ନାରୀର ସୌନ୍ଦର୍ଯ୍ୟତା ରୂପ ପରିପୂର୍ଣ୍ଣ ହୁଏ